ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଗବେଷଣା ଉପରେ ଅନେକ ଧ୍ୟାନ ଦେଇଅଛନ୍ତି କାରଣ ସ୍ୱାସ୍ଥ୍ୟ ସେବା ଦ୍ୱାରା ମନୁଷ୍ୟମାନଙ୍କର ଅନେକ ପ୍ରକାର ରୋଗ ଚିହ୍ନଟ କରାଯାଇଥାଏ ଏହି ସ୍ୱାସ୍ଥ୍ୟ ସେବା ଦ୍ୱାରା ଅନେକ ରୋଗୀଣା ଲୋକମାନେ ଠିକ୍ ହେଇଥାନ୍ତି ତାହାଦ୍ୱାରା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହୋଇଥାଏ ଏବଂ ଯେପରିକି ଏବେ ଆସିଥିଲା ମହାମାରୀ କରୋନା କରୋନା ଦ୍ୱାରା ଅନେକ ଲୋକ ମୃତ୍ୟୁବରଣ କରୁଥିଲେ କିନ୍ତୁ କରୋନାର ଭ୍ୟାକ୍ସିନ୍ ଆସିବା ଦ୍ୱାରା ଲୋକମାନେ ଠିକ୍ ହେବାରକୁ ଲାଗିଥିଲେ ଏବଂ ମଶା ମାଛି ଏବଂ ଅନେକ ପ୍ରକାର ଜନ୍ତୁଜୀବମାନଙ୍କ ଠାରୁ ମଧ୍ୟ ଆମେ ସଂକ୍ରମିତ ହେଇଥାଉ ଯାହାଦ୍ୱାରା ମନୁଷ୍ୟମାନେ ମୃତ୍ୟୁରେ ମଧ୍ୟ ପଢ଼ିଥାନ୍ତି ଏବଂ ସେମାନଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସେବା ଗଠନ କରାହେଇଛି ସ୍ୱାସ୍ଥ୍ୟ ସେବା ଦ୍ୱାରା ମ୍ୟାଲେରିଆ ଏବଂ ଅନେକ ପ୍ରକାର ରୋଗ ଠିକ୍ କରାଯାଇଅଛି ତାହାଦ୍ୱାରା ଆମେ ସମସ୍ତ ପ୍ରକାର ରୋଗର ଆହାତରେ ଆସିନଥାଉ ସ୍ୱାସ୍ଥ୍ୟ ସେବାରେ ଗଲେ ଆମର ବିଭିନ୍ନ ପ୍ରକାର ରୋଗର ନିରକ୍ଷଣ କରାଯାଇଥାଏ ତାହାଦ୍ୱାରା ସବୁ ଠିକ୍ ହେବାକୁ ଲାଗିଥାଏ